ମୋତେ ରେଡ଼ିଓରେ ଖବର ଶୁଣିବାକୁ ଭଲଲାଗେ ଆମ ସମୟରେ ଅଧିକାଂଶ ଲୋକମାନେ ରେଡ଼ିଓରେ ଖବର ଶୁଣନ୍ତି କିନ୍ତୁ ଏବେ ଘରେ ଟିଭି ଥିବାରୁ ଆମେ ଖବର ଟିଭିରୁ ଦେଖୁଛୁ ମୋତେ ସବୁ ଚ୍ୟାନେଲ୍ ଭିତରୁ ଓଟିଭି ସବୁଠାରୁ ଭଲ ଲାଗେ କାରଣ ଏହି ଚ୍ୟାନେଲ୍ରେ ଭଲ ସୂଚନା ମିଳିଥାଏ ଓ ଠିକ ଖବର ଆମେ ପାଇଥାଉ ମୋତେ ରାଜନୀତି ପାଣିପାଗ ଚାଷବାସ ବିଷୟରେ ଶୁଣିବାକୁ ଭଲ ଲାଗେ କାରଣ ମୁଁ ଜଣେ କୃଷକ ଅଟେ